ମୁଁ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କଲା ସମୟରେ ମୁଁ ବାହାର ଜିନିଷ ନ କରିକି ମୁଁ ନିଜେ ମସଲା ପତ୍ର ତିଆରି କରେ ଅଦା ରସୁଣ ଆଉ ଲଙ୍କା ମୁଁ ନିଜେ ଗ୍ରାଇଣ୍ଡିଙ୍ଗ କରିକି ନିଜେ ରୋଷେଇ ବାସ କରେ ଆଉ ବାହାର ଜିନିଷ ନ ଆଣିକି ବାହାର ମସଲା ନ ଆଣିକି ନିଜେ ମୁଁ ପ୍ରସ୍ତୁତ କରିକି ତରକାରୀ ବନାଏ ଏବଂ ଆମ ପରିବାରରେ ଲୋକଙ୍କୁ ସମସ୍ତଙ୍କୁ ଖାଇବାକୁ ଦିଏ ଏବଂ ମୋର ନିଜେ ଯେଉଁ ତିଆରି କରିଥାଏ ସେ ଇଏଟା ବି ଭଲ ଟେଷ୍ଟ ହୋଇଥାଏ ବାହାର ମସଲା କିଣିକି ଆଣିକି ରୋଷେଇ କଲେ ସେଇଠି କେମିକାଲ ଜିନିଷ ପଡ଼ିଥାଏ ତେଣୁ ସେଇଟା ତାର ଟେଷ୍ଟ ବି ହୁଏନି ଭଲରେ ତେଣୁ ମୁଁ ନିଜେ ମସଲା ତିଆରି କରିକି ନିଜେ ତରକାରୀ ପତ୍ର ତିଆରି କରେ ଏବଂ ଖାଇବା ଖାଦ୍ୟ ପ୍ରସ୍ତୁତ କରେ ଏବଂ ଆମ ପରିବାରକୁ ସୁରକ୍ଷିତ ଭାବରେ ରଖିବା ପାଇଁ ମୁଁ ନିଜେ ଖାଦ୍ୟ ଭଲ ଭାବରେ ତିଆରି କରିକି ପରିବାରକୁ ଖାଇବାକୁ ଦିଏ